ଯେଉଁମାନେ ଗୀତ ଗାଇବା ଆରମ୍ଭ କରୁଛନ୍ତି ସେମାନେ ଅଧିକ ରୁ ଅଧିକ ଅଭ୍ୟାସ କରନ୍ତି କାରଣ ବର୍ତ୍ତମାନ ସମୟରେ ଗୀତରେ ବହୁ ପ୍ରତିଯୋଗିତା ଦେଖା ଗଲାଣି ଆଉ ନିଜର କଣ୍ଠ କୁ ଯତ୍ନରେ ରଖନ୍ତି ବିଭିନ୍ନ ପ୍ରକାର ଖାଦ୍ୟରେ ନ ଖାଇ ଯେଉଁ ଖାଦ୍ୟ ଆପଣଙ୍କୁ କଣ୍ଠ ପାଇଁ ଆବଶ୍ୟକ ସେହି ଖାଦ୍ୟ ଖାଆନ୍ତି ଏବଂ ଗୀତ ଗାଇବା ସମୟରେ ବ୍ୟସ୍ତ ବିବ୍ରତ ନ ହୋଇ ମନ ଶାନ୍ତ କରି ଗୀତ ଗାଆନ୍ତୁ